ଆମ ଯାଜପୁର ଜିଲ୍ଲାର ବୋହୁତଗୁଡ଼ିଏ ସାଂସ୍କୃତିକ ପର୍ବ ପାଳନ କରାଯାଇଥାଏ ଏହି ସବୁ ପର୍ବଗୁଡ଼ିକ ସ୍ଥାନୀୟ ପରମ୍ପରା ଓ ବିଶ୍ଵାସକୁ ପ୍ରତିଫଳିତ କରିଥାନ୍ତି ଯେମିତିକି ରଜ ସଂକ୍ରାନ୍ତି ହୋଲି ଦୀପାବଳି କୁମାର ପୂର୍ଣ୍ଣିମା ରଜରେ ଆମେ ଚାରି ଦିନ ରଜକୁ ପାଳନ କରିଥାଉ ପ୍ରଥମ ରଜ ଦିନ ପୋଡ଼ପିଠା ଖାଇଥାଉ ଦୋଳି ଖେଳିଥାଉ ସଂକ୍ରାନ୍ତି ଦିନ ଠାକୁରଙ୍କ ପାଖରେ ଯାଇ ଭୋଗରାଗ କରୁ ତୃତୀୟ ରଜ ଦିନ ଦୋଳି ଖେଳୁ ଓ ଅନ୍ୟାନ୍ୟ ପିଠାପଣା ଖାଉ ଦୀପାବଳିରେ ଆମେ ବହୁତ ପରିମାଣରେ ବାଣ ଫୁଟାଇଥାଉ ପିଲାମାନେ ବହୁତ ଖୁସିରେ ବାଣ ଫୁଟାଇଥାନ୍ତି ସନ୍ଧ୍ୟାବେଳେ ଚଉଁରାମୂଳେ ଦୀପ ଜାଳୁ ଘରର ଚାରି ପାଖରେ ଆମେ ଦୀପ ଜାଳିଥାଉ ଆମର ପୂର୍ବପୁରୁଷମାନଙ୍କୁ ସେ ପିଣ୍ଡ ଦିଆଯାଇଥାଏ କୁମାର ପୂର୍ଣ୍ଣିମାରେ କୁମାରୀ ଝିଅମାନେ ଓଷା କରିଥାନ୍ତି ଦିନସାରା ଉପବାସ କରି ସନ୍ଧ୍ୟାବେଳକୁ ଆକାଶରେ ଜହ୍ନ ଦେଖାଗଲେ ସେମାନେ ଚଉଁରା ମୂଳରେ ବିଭିନ୍ନପ୍ରକାର ପିଠାପଣା ଥୋଇ ପୂଜା କରିଥାନ୍ତି ତା'ପରେ ନଦୀକୂଳକୁ ଯାଇ ଚାନ୍ଦ ଉଭେଇ ଆସି ଉପାସ ଭାଙ୍ଗନ୍ତି